ହ୍ୟାଲୋ ହ୍ୟାଲୋ ହଁ ନମସ୍କାର ମୁଁ ଜଣେ କୃଷକ ମୁଁ କହିବାକୁ ଚାହୁଁଛି ନା ଧାନ ଏଇ ବର୍ଷ ଯେଉଁ କରିଥିଲି ପିଡ଼ିଆ ପତ୍ର ସବୁ ପକେଇଲି ହେଲେ ବି ଧାନ ଭଲ ସେତିକି ହଉନି କଣ କରିବି ମ୍ୟାଡ଼ମ୍ ଆଚ୍ଛା ଆଚ୍ଛା ମାଣକେ କେତେ ପକେଇଲେ ହେବ ମ୍ୟାଡ଼ମ୍

ହେଲେ ମ୍ୟାଡ଼ାମ ଡିଏଫ ଡିଏଫ୍ ଆଉ କ'ଣ ଆଣିବାକୁ ପଡ଼ିବ ହେଲେ ଡିଏଫ୍ ପିଡିଆ ଆଣଥିଲି ଆଉ ପଟାଶ ଆଉ ହେଲେ ଲୋକଙ୍କୁ ଯେଉଁ ରୋଗ ନହବା ପାଇଁ ମଧ୍ୟ ସେଇ ଧାନରେ ଆଉ କ'ଣ ପକାଇବାକୁ ମେଡ଼ିସିନ କ'ଣ ପଡ଼ିବ

ଆଉ ଧାନ ଏଇଥର ପ୍ରଚୁର ହେଲେ କୀଟା ବୋଲି ଲାଗିଯାଇଛି ବେଶୀ କିଡ଼ା ଆଉ କୀଟନାଶକ ଔଷଧ ପ୍ରୟୋଗ କଲେ ହବ

ବହୁତ ବହୁତ ଲାଭ ଯେତିକି ନାଇଁ ନଷ୍ଟ ହେଇଯାଉଛି ଆଉ ବି ଏଠି ସୁବିଧା ନାହିଁ ନା ହଁ ମ୍ୟାଡ଼ମ୍ ଆଉ କଣ କହିପାରିବେକି ଆଉ କ'ଣ ପକେଇଲେ ହବ ଅଧିକ ପରିମାଣରେ ହଁ ଅଧିକ ପରିମାଣରେ

ହଁ ହଁ ହଁ ହଁ ହଁ ଏତିକି ହଁ ମ୍ୟାଡ଼ାମ ଏତିକି ହିଁ ଦରକାର ଥିଲା ଆଉ ଧାନ ଏଇ ବର୍ଷ ଯେତିକି ହବ ଆପଣଙ୍କ ପାଖକୁ ଯାଇକିରି ଆଣିପାରିଲେ କିଛି ସୁବିଧା ଅଛି ଦେବା ପାଇଁ ଆପଣ କିଛି ଅର୍ଡ଼ର ଯେଉଁ କରିପାରୁଛନ୍ତି କି ଯେଉଁ ଆମେ ଧର ମଗେଇବୁ ଅନଲାଇନ୍ ଦ୍ୱାରା କିଛି ଆପଣ ପଠେଇ ପାରୁଛନ୍ତି କି ହଁ ହ୍ୟାଲୋ ନାଇଁ ଔଷଧ ଆପଣଙ୍କଠୁ ଏଇଠୁ ଯେଉଁ ମିଳୁଛି ଆମର ତ ଏଠି ଗମେଣ୍ଟ ତରଫରୁ ଆସୁଛି ଦୋକାନରୁ ଆଉ କ'ଣ ଏଇତ ସୁବିଧା ହେଇପାରିବେ କି ଆମକୁ କୃଷକମାନଙ୍କୁ ହ ହଁ ହଉ ମ୍ୟାଡ଼ମ ଏତିକି ଖାଉଁଥିଲା ଟିକେ ହଉ ହଉ ମ୍ୟାଡ଼ାମ ରଖ ହଁ ମ୍ୟାଡ଼ାମ ନମସ୍କାର ରଖୁଛି